ଆଜ୍ଞା କିଏ କହୁଥିଲେ

ଆମର ଆପଣ କେଉଁଠୁ କହୁଛନ୍ତି ଆଜ୍ଞା ଆପଣ ଆସନ୍ତୁ ହଁ ବରମୁଣ୍ଡାରୁ ଓହ୍ଲେଇକି ଜଟଣୀ ଗେଟ୍ ଜଟଣୀ ଗେଟରୁ ଖୋର୍ଦ୍ଧା ଆସନ୍ତୁ ତାପରେ ମୁଁ ଆପଣଙ୍କୁ ଆମର ଖୋର୍ଦ୍ଧାର ଅଟ୍ରି ବୁଲେଇଦେବି ଏବଂ ଭୁବନେଶ୍ୱରରେ ଥିବା ଖଣ୍ଡଗିରି ଧଉଳି ଲିଙ୍ଗରାଜ ରାମ ମନ୍ଦିର ବିଭିନ୍ନ ପ୍ରକାର ସ୍ଥାନ ଅଛି ଆପଣ ଯେଉଁଠିକି କହିବେ ମୁଁ ସେଇଠିକି ଆପଣଙ୍କୁ ବୁଲେଇ ନେଇଯିବି

ଆଜ୍ଞା ଆପଣ ସମ୍ବଲପୁର ରୁ ଆସିକି ବରମୁଣ୍ଡା ବସ୍ ଷ୍ଟାଣ୍ଡ ରେ ପହଞ୍ଚନ୍ତୁ ଆପଣଙ୍କୁ ମୁଁ ସବୁ ଯାଗା ବୁଲେଇଦେବି ଆଜ୍ଞା ଆପଣ ଆସନ୍ତୁ ମୁଁ ଆପଣଙ୍କୁ ଗୋଟେ ହୋଟେଲ ରେ ରଖିଦେବି ସେଇଠି ଗୋଟେ ରାତି ପିଛା ଜଣେ ଲୋକକୁ ଶହେ ଟଙ୍କା ଲେଖା ନେଉଛନ୍ତି ସେଇଠି ଖାଇବା ପିଇବା ସୁବିଧା ମଧ୍ୟ ଦେବେ ସେହି ପଇସାରେ ଏବଂ ଆପଣଙ୍କୁ ସବୁ ପ୍ରକାରର ସୁବିଧା ବାଥରୁମ ବେଡ଼ ସବୁ ସେଇଠି ଥିବ ଆପଣ ସେଇଠି ସୁରକ୍ଷିତ ଭାବରେ ରହିବେ ଏବଂ ଦିନ ସାରା ବୁଲି ରାତିକି ସେଇଠିକୁ ଯାଇପାରିବେ ଆଜ୍ଞା ଅଛି ଆପଣ ସେଇଠି ଲିଙ୍ଗରାଜ ମନ୍ଦିର କିମ୍ବା ଆମର ରାମ ମନ୍ଦିର ସେଠାରେ ପ୍ରସାଦ ସେବନ ହେଉଛି ସେଠାରେ ମାଗଣାରେ ମଧ୍ୟ ପ୍ରସାଦ ଦିଆହେଉଛି ଆପଣ ମାଗଣାରେ ମଧ୍ୟ ସେଇଠି ପ୍ରସାଦ ଖାଇପାରିବେ ଏବଂ ବିଭିନ୍ନ ପ୍ରକାର ଭୁବନେଶ୍ୱର ରେ ଆମର ବଡ଼ ବଡ଼ ପାର୍କ ଅଛି କଳିଙ୍ଗ ଷ୍ଟାଡିୟମରେ ଏବେ କ୍ରିକେଟ ମ୍ୟାଚ ଚାଲିଛି ଆପଣ ସେଇଟାବି ଦେଖିପାରିବେ ଆପଣ ଯାହା କହିବେ ମୁଁ ଆପଣଙ୍କୁ ସବୁ ଆଡ଼େ ବୁଲେଇ ନେଇଯିବି ଆଜ୍ଞା ମୁଁ ତ ହୋଟେଲ ବଡ଼ ହୋଟେଲ ଟେ ବୁଝିଦେବି ସେଇଠି କମ୍ ପଇସା ବି ଥିବ ବଡ଼ ରୁମ୍ ବି ଥିବ ଆପଣଙ୍କୁ ସୁବିଧା ବି ହେବ ଆଜ୍ଞା ବଡ଼ ରୁମ୍ ଟେ ଟିକେ ଅଧିକ ପଇସା ଲାଗିବ ଗୋଟେ ଏସି ରୁମ୍ ବି ଅଛି ଫ୍ୟାନ୍ ବି ଅଛି ଟିଭି ବି ଅଛି ତମେ ଆପଣ ଯେଉଁ ରୁମ୍ ଚାହିଁବେ ଏସି ରୁମ୍ ଚାହିଁବେ କି ନନ ଏସି ରୁମ୍ ଆଜ୍ଞା ଧଉଳିରୁ ପୁରୀ ଯିବାପାଇଁ ଦୁଇ ଘଣ୍ଟା ଖଣ୍ଡେ ଲାଗିବ ଧଉଳି ବୁଲି ସାରିଲା ପରେ ପୁରୀ ଯିବାକୁ ଆଜ୍ଞା ଆମ ଭୁବନେଶ୍ୱର ଷ୍ଟେସନ ରୁ ପୁରୀ ଷ୍ଟେସନ ବି ଯାଇହେବ କିମ୍ବା ବସ୍ ରେ ବି ଯାଇହେବ କିନ୍ତୁ ଆମର ରେଳରେ ଗଲେ ଆମର ଟିକେ କମ୍ ଖର୍ଚ୍ଚ ହେବ ଆପଣ ଯେଉଁଥିରେ କହିବେ ମୁଁ ଆପଣଙ୍କୁ ସେଇଥିରେ ନେଇଯିବି ରେଳରେ କିମ୍ବା ବସରେ ଆଜ୍ଞା ଆପଣ କେତେ ଦିନ ରହିବେ କି ଏତିକି କମ୍ ଦିନରେ ତ ଏତେ ଗୁଡ଼ାଏ ଯାଗା ଦେଖି ହେବନି କାରଣ ଆମର ଏଠି ବହୁତ ପର୍ଯ୍ୟଟନସ୍ଥଳୀ ଅଛି ବହୁତ ଯାଗା ବୁଲିବାକୁ ଅଛି ଆପଣଙ୍କ

ଆଜ୍ଞା ଆପଣ ଆମର ବରମୁଣ୍ଡା ଷ୍ଟେସନରେ ଓହ୍ଲେଇବେ ତାପରେ ଜଟଣୀ ବରମୁଣ୍ଡା ଷ୍ଟେସନ ରୁ ବସରେ ଜଟଣୀ ଯିବେ ଜଟଣୀରୁ ଯାଇକି ଖୋର୍ଦ୍ଧା ବାଇପାସରେ ଓହ୍ଲେଇବେ ସେଇଠୁ ମୁଁ ଆପଣଙ୍କୁ ବରୁଣେଇ ନେଇଯିବି ଆଜ୍ଞା ବସରେ ଯିବେ ଆପଣ ଆସନ୍ତୁ ମୁଁ ଆପଣଙ୍କୁ ସବୁ ସୁବିଧା ଯୋଗେଇଦେବି ଆଜ୍ଞା ବସ୍ ଖୋର୍ଦ୍ଧା ଭୁବନେଶ୍ୱର ରୁ ଖୋର୍ଦ୍ଧା କୁ ଚାଳିଶ ଟଙ୍କା ଲାଗିବ

ଆଜ୍ଞା ରହୁଛି ନମସ୍କାର